ହଁ ସାହିଲ ଭାଇନା ଭଲ ଅଛ କି ଆଉ କଣ ଖବର ଆଉ କାମପତ୍ର କେମିତି ଚାଲିଛି ସବୁ

ହୁଁ ଠିକ୍ରେ ଚାଲିଛି ଏ ଯଉ ଆମ ଭଦ୍ରକରେ ଯଉ କାମ ହେଇଥିଲା ଆମେ ଯଉଟା ନେଇଥିଲୁ ଘର କାମ ପାଇଁ ସେଇଟା ତ ଅଟକି କି ପଡ଼ିଛି ଠିକ୍ ରେ କାମ ହଉନି ପଇସାପତ୍ର ମଧ୍ୟ ଠିକ୍ ଠାକ୍ ରେ ମିଳୁନି ଆଉ ହୁଁ ହୁଁ ଶୁଣୁ ନାହାନ୍ତି ଗୋଟେ କାମ କରିବା ଠିକ୍ରେ କାର୍ଯ୍ୟ ନିର୍ମାଣ କରିବାପାଇଁ ଆମର ଯଉ ଭୁବନେଶ୍ୱର ନାହିଁକି ଭୁବନେଶ୍ୱର ଗୋଟେ ଜାଗା ଅଛି ସେଇଠି ଘର କାମ ଚାଲିଛି ତ ସେଇଠି ପଳେଇବା ସେଇଠି ଠିକ୍ ଠାକ୍ ରେ କାମ ହେବ ବୋଲି ମୁଁ ଭାବୁଛି ଆଉ ଠିକ୍ ରେ ପଇସା ମଧ୍ୟ ଆମକୁ ସେଇଠି ମିଳିବ ବୋଲି ମୁଁ ତ ଭାବୁଛିଯେ ଗୋଟେ ଭାଇନା କହୁଥିଲେ ଯେ ମାନେ ଭୁବନେଶ୍ୱର ତମେ ପଳେଇ ଆସ ଗୋଟେ ପାଞ୍ଚରୁ ଛଅଜଣକୁ ଧରିକି ଆସ ଏଠି ଠିକ୍ ଠାକ୍ ରେ କାମ ହେଉଛି ଠିକ୍ ରେ ପଇସା ମଧ୍ୟ ମିଳିବ ଏଇଠି ମାନେ ଏଇ କାମ ଠିକ୍ ରେ କାମ ପଇସା ମିଳିବା ପାଇଁ ଆଉ ଠିକ୍ କାମ ହେବାପାଇଁ ଭୁବନେଶ୍ୱର ଠିକ୍ ଜାଗା ବୋଲି ଶୁଣୁଥିଲି ସେ ଭାଇନା ମଧ୍ୟ କହୁଥିଲେ ତ କଣ କହୁଛ ଯିବା କି ହୁଁ ତ ଏଇଠୁ ବାହାରିକି ଯିବାକୁ ପଡ଼ିବନା ଭଦ୍ରକରୁ ଯେମିତି ହେଲେ ବାହାରିକି ଯିବାକୁ ଯେହେତୁ ମାନେ କାମଟେ ଆସିଛି ଆଉ ଭୁବନେଶ୍ୱର ଏମିତି ଗୋଟେ ଜାଗା ସେଟା ଠିକ୍ ରେ କରିପାରିବା କାମ ଆଉ ପଇସାପତ୍ର ମଧ୍ୟ ଠିକ୍ ରେ ମିଳିବ ତମେ ଦେଖ ତମେ ଯଉ ଭଦ୍ରକର ଯଉ ଆମ ମାନେ ମଙ୍ଗଳା ମନ୍ଦିର ଲାଇନ୍ ଆଡ଼େ ଯଉଠି କାମ କରୁଥିଲ ସେଇଠି ଠିକ୍ ରେ ପଇସା ଦେଉନାହାନ୍ତି ନା

ହୁଁ ତ ଏଇଠି ରହିକି କଣ ହେବ ହୁଁ ତ ଏଇଠି ରହିକି କଣ ହେବ କହିଲ ସେଇଥିପାଇଁ ଯିବା ଭୁବନେଶ୍ୱର ହିଁ ଯିବା ସେଇଟା ଗୋଟେ ହିଁ ମାତ୍ର ଏକମାତ୍ର ଜାଗା ଅଛି ଯଉଠି ଠିକ୍ ଠାକ୍ ରେ ପେମେଣ୍ଟ ମଧ୍ୟ ମିଳିବ ଖାଇବା ପଇବା ମଧ୍ୟ ଦେବେ କହୁଛନ୍ତି ରହିବା ପାଇଁ ସେଇଠି ଦେବେ କହୁଛନ୍ତି ଆଉ ଠିକ୍ ରେ ସେଇଠି ଗୋଟେ ଘରଫର ମଧ୍ୟ ଠିକ୍ ରେ ପଇସାପତ୍ର ମିଳିଲେ କରିହେବ ଆଉ

ହୁଁ କରିବା ହେଲେ ଆର ସପ୍ତାହଆଡ଼େ ବାହାରିକି ଯିବା ନା କଣ ତମର ପ୍ରୋଗ୍ରାମ୍ ଆଉ କଣ କରିଛ ତମେ ହୁଁ ଠିକ୍ ଅଛି ହେଲେ ଆର ସପ୍ତାହଆଡ଼େ ବାହାରିବା କି ଆମର ଏ ପଚିଶ ତାରିଖରୁ ଛବିଶ ତାରିଖ ଭିତରେ କେବେ ଗୋଟେ ବାହାରିବା ଆଉ ଏଇ କାମ ଆଉ ତମେ ଯିବକି ସେପଟେ ବି ତମକୁ ପେମେଣ୍ଟ ମଧ୍ୟ ଠିକ୍ ରେ ମିଳୁନିନା ନା ସେଇଟା ତ କହୁଛି ଆଉ ଭୁବନେଶ୍ୱର ହିଁ ଯିବା ଗୋଟେ ଠିକ୍ ଠାକ୍ ରେ କାମ କରିବା ସେଇଟା ହିଁ ଗୋଟେ ଜାଗା ଯଉଠି ଠିକ୍ ରେ ପଇସାପତ୍ର ମିଳିବ ଆଉ ପଚିଶ ଛବିଶ ଆଡ଼େ ବାହାର ତମକୁ ଯଦି ତମ ସେ କାମ ଆଡ଼େ ଡ଼ାକୁଛନ୍ତି ବୋଲି କହିଲେ ମନା କରିଦେବ ଆଉ ପଇସା ତ ମିଳୁନି ଯାଇକରି କଣ କରିବ ହୁଁ ହୁଁ ସେଥିପାଇଁ ବାହାରିକି ଯିବା କଥା ଆଉ ହୁଁ ଚାଲିଛି ସେ ସେଥିପାଇଁ ତ ବାହରିକି ଯିବାପାଇଁ ବାଧ୍ୟ ହେଉଛୁ ଭୁବନେଶ୍ୱର ଆଉ ଭୁବନେଶ୍ୱର ହିଁ ମାତ୍ର ଏମିତି ଗୋଟେ ଜାଗା ଅଛି ଯଉଠି ଠିକ୍ ରେ କାମ ହେବ ଆଉ ଘରଫର ମଧ୍ୟ ନେଇହେବ ଠିକ୍ ରେ କାମ ଗୋଟେ କରିହେବ ଏବଂ ଘର ବି ଠିକ୍ ରେ ନେଇକରି ହେବ ଭୁବନେଶ୍ୱରରେ ଠିକ୍ ଅଛି ମୁଁ ଜଣେଇବି ଆଉ ବାହାରିକି ଯିବା ଆଗରୁ ମୁଁ କଲ୍ କରିବି ଠିକ୍ ଅଛି ହଉ ରଖିଲି ଆଁ ହଁ ହଁ ଠିକ୍ ଅଛି ରଖିଲି